ଆମ ଗାଁର ଚାଷୀମାନେ ଚାଷ ଉପରେ ସାଧରଣତଃ ନି ନିର୍ଭର କରନ୍ତି ଆଉ ବର୍ଷାଦିନେ ଯେଉଁ ରୂଆ ପୋତା ସମୟରେ ଆଉ ବେଶୀ ପରିମାଣରେ ଆମର ମୂଲିଆ ଲୋକ ମିଳୁନାହାନ୍ତି ରୁଆ ପୋତା କରିବା ପାଇଁ ତେଣୁ ଆଉ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି ଡେରି ହେଇଯାଉଛି ଆଉ ସେଇ ସମୟରେ ଯେଉଁ ସାର ବିଲରେ ପ୍ରୟୋଗ କରିବା କଥା ସେଇ ସାର ବି ପାଖରେ କେଉଁଠି ସୁଲଭ ମୂଲ୍ୟରେ ମିଳୁନେଇ ତ ତେଣୁ ଦଶ ପନ୍ଦର କିଲୋମିଟର୍ ଦୂରରୁ ଆମେ ସାର ଆଣିକି ମଧ୍ୟ ଇଏ କରୁଛୁ ଆଉ ପାଣିର ସୁବିଧା କ'ଣ ନା ତଳି ପକେଇଲା ସମୟରେ ବର୍ଷା ବି ଠିକ ସମୟରେ ନ ହେ ନ ହେବାରୁ ତଳି ମଧ୍ୟ ଠିକ୍ ସମୟରେ ପଡ଼ି ପାରୁନେଇ ଆଉ ଲିପ୍ଟ୍ ପଏଣ୍ଟ୍ କୌଣସି ସୁବିଧା ବି ନାହିଁ ପାଣି ଆସିବାର ତେଣୁ ଡେରିରେ ବ ହେଉଛି ବର୍ଷା ଉପରେ ନିର୍ଭର କରିବାରୁ ଡେରିରେ ତଳି ପକେଇଲାବେଳକୁ ଡେରିରେ ଗ ଗଜ ତଳି ବୁଢ଼ା ହେଇଯାଉଛି ବହୁତ ଡେରି ହେଇଯାଉଛି ତା'ପରେ ଯାହା କିଛି ବି ଫସଲ ଯେତେବେଳେ ଅମଳ ହେଉଛି ସେହି ସମୟରେ ବି ଯେଉଁ ମ ଧାନ ସଧାରଣତଃ ଧାନ ହେଉଛି ଧାନ ତ ବିକ୍ରି ହବା ପାଇଁ ଅସୁବିଧା ହେଉଛି କ'ଣ ମଣ୍ଡି ପାଖରେ ସେମତି କିଛି ନାହିଁ ଆଉ ଚାଷୀମାନେ କମ୍ ମୂଲ୍ୟରେ ବାଧ୍ୟ ହେଇକି ଧାନ ବିକ୍ରି କରୁଛନ୍ତି